ହ୍ୟାଲୋ ହଁ କ୍ୟାବ୍ ଦଶଟା ଭିତରେ ଆସି ପହଞ୍ଚିବାର ଥିଲା ଆପଣ ଏତେ ଲେଟ୍ କଲେଣି ଯେ ପହଞ୍ଚି ପାରିଲନି କ'ଣ ପାଇଁ ପହଞ୍ଚି ପାରିଲନି ମୋର ଏଗାରଟା ଭିତରେ ପୁରୀରେ ପହଞ୍ଚିବାର ଥିଲା ଆପଣଙ୍କୁ କହିଥିଲି ମୋର ଏଗ୍ଜାମ୍ ଅଛି ତ ଆପଣ ଶୀଘ୍ର ଟିକିଏ ନେଇ ଆସିଥାନ୍ତେ କ୍ୟାବ୍ ନେଇ ତ ଏ ଯାଏଁ ଆପଣ ଆସିଲେନି କ'ଣ ପାଇଁ ଯଦି ଖରାପ ଥିଲା କ୍ୟାବ୍ ଆପଣ କହିଥାନ୍ତେ ମୋତେ କଲ୍ କରି ଜଣେଇଲେନି କ'ଣ ପାଇଁ ଏବେ ଭାବୁଛନ୍ତି ଏତେ ଲେଟ୍ରେ କ'ଣପାଇଁ କହୁଛନ୍ତି ମାନେ ଆପଣ ଅଧଘଣ୍ଟା ଲେଟ୍ ହେଇଗଲାଣି ମୋତେ ପୁଣି ପୁରୀରେ ପହଞ୍ଚିକି ଏଗ୍ଜାମ୍ ଦେବାକୁ ପଡ଼ିବ ଯଦି ଆପଣଙ୍କର ଗାଡ଼ି ପ୍ରୋବ ପ୍ରୋବ୍ଲେମ୍ ହେଲା ତ ଆପଣ କହିଥାନ୍ତେ ନା ଅନ୍ୟ କ୍ୟାବ୍ ବୁକ୍ କରିଥାନ୍ତି ଆପଣ ଏତେ ଟାଇମ୍ ମୋର ୱେଷ୍ଟ୍ କ'ଣ ପାଇଁ କଲେ ହଁ କ'ଣ ପାଇଁ ୱେଷ୍ଟ୍ କଲେ ଆପଣଙ୍କର ଯଦି ଅନ୍ୟ ବୁକିଙ୍ଗ୍ ଅଲଗା ବୁକିଙ୍ଗ୍ ଥିଲା ଆପଣ ତ ମୋତେ କହିପାରିଥାନ୍ତେ ନା କି ମୋର ନାଇଁ ମ୍ୟାଡ଼ାମ୍ ଅଲଗା ବୁକିଙ୍ଗ୍ ଅଛି ଆପଣ ଅଲଗା ଅଁ କ୍ୟାବ୍ ଦେଖନ୍ତୁ ମୁଁ କହି ଆପଣ କହିଥିଲେ ମୁଁ ଅଲଗା କ୍ୟାବ୍ ବୁକ୍ କରିଥାନ୍ତି ଆଉ ଆପଣ କହିଲେନି ଆପଣ ଏତେବେଳକୁ କହୁଛନ୍ତି କି ଏ ନାଇଁ କ୍ୟାବ୍ ନାହିଁ ଫାଙ୍କା ନାଇଁ ତ ଇଏ କେମିତିକା କଥା ଏମିତି ଏଁ କଲେ ଆପଣଙ୍କୁ ଏତେ ଭରଷା କରି ଆମେ ଆପଣଙ୍କ ଉପରେ ନିର୍ଭର କରିଛୁ ଆପଣ ଏମିତି ଲାଷ୍ଟ ମୋମେଣ୍ଟକୁ ଆପ ଆପଣ ଏମିତି ମନା କରି ଦେଉଛନ୍ତି କି ନାଇଁ କ୍ୟାବ୍ ବୁକ୍ ହେଇଯାଇଛି ଆପଣ ଆଉ କେଉଁ କ୍ୟାବ୍ ଦେଖନ୍ତୁ